ଓଡ଼ିଶାର ସଂସ୍କୃତି ସହିତ ଭାରତର ସଂସ୍କୃତି ପୂରା ତ ମିଶିବନି କିଛିଟା ଖାପ ଖାଏ ଯେମିତି କି ରଥଯାତ୍ରା ରଥଯାତ୍ରା ଖାଲି ଓଡ଼ିଶାରେ ହେଉନି ଭାରତର କୋଣ ଅନୁକୋଣରେ ହେଉଛି ଦଶହରା ଆଉ କାଳୀପୂଜା ଓଡ଼ିଶା ବାହାରେ ହେଲାଣି ସବୁ ଓଡ଼ିଆଲୋକ ବାହାରେ ରହି ଓଡ଼ିଶାର ପର୍ବପର୍ବାଣି କଲେଣି ଓଡ଼ିଶାରେ ବାର ବର୍ଷରେ ତେରପର୍ବ କରୁଛନ୍ତି ଭାରତରେ ବି କଲେଣି ସବୁପର୍ବରେ ପିଠାପଣା କରୁଛନ୍ତି ଗଣେଶପୂଜା ସରସ୍ୱତୀପୂଜା ରଜପର୍ବ ପଣାସଂକ୍ରାନ୍ତି ଜନ୍ମାଷ୍ଟମୀ ଏହିସବୁ ପୂଜା କରୁଛନ୍ତି ଭାରତରେ